ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଲୋକମାନେ ବହୁତ ଉନ୍ନତି ହୋଇପାରୁଛନ୍ତି ଯେମିତି ଆମେ ଗୋଟିଏ ଗାଁକୁ ଚାଲିକି ଗଲା ବେଳେ ଆମର ଦିନଭରି ଲାଗିଯାଉଥିଲା ଏବେ କିନ୍ତୁ ସେ ଅସୁବିଧା ନାହିଁ ଗାଡ଼ି ଆସିଲା ଆମେ ଗାଡ଼ିରେ ବସିକି ଯେଉଁଟା ଦିନେ ଲାଗୁଥିଲା ଅମେ ବି ଅଧଘଣ୍ଟା ଘଣ୍ଟାରେ ଯାଇପାରୁଛେ ଆଜିକାଲି ଯେଉଁ ସ୍ମାର୍ଟ ମୋବାଇଲ ବାହାରିଲାଣି ତା ଭିତରେ ଆମେ କଥା ହୋଇପାରୁଛେ ଆମେ ପରସ୍ପର ଭିତରେ ଦେଖାଚାହାଁ ହୋଇପାରୁଛେ ତା ଭିତରେ କଥା ବି ହୋଇପାରୁଛେ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ମୁଁ ଧର ପଇସା ଏଇନା ପାଞ୍ଚହଜାର ପଠାଇବାର ଅଛି ମୋ ପୁଅ ପାଠ ପଢ଼ୁଛି ବାହାର ରହିକି ତା ମୋବାଇଲରେ ମୋ ମୋବାଇଲରୁ ପାଞ୍ଚହଜାର ମୁଁ ଛାଡ଼ିପାରୁଛି ସେଟାବି ସୁବିଧା ହେଉଛି ଆମକୁ ତା'ପରେ ଆଗରୁ ଯେଉଁ ଚିଠି ପତ୍ର ଥିଲା ଚିଠି ପତ୍ର ବି ନାହିଁ ଆମର ମୋବାଇଲରେ କଥାବାର୍ତ୍ତା ପନ୍ଦର ଦିନରେ ଭଲ ମନ୍ଦ ଖବର ଆମେ ଜାଣିପାରୁଥିଲେ ଏଇନା ପାଞ୍ଚ ମିନିଟରେ ସ୍ମାର୍ଟ ଫୋନ ବ୍ୟବହାର କଲେ ପାଞ୍ଚ ମିନିଟରେ ଆମେ ଜାଣିପାରିଲୁ ଆମେ ଗାଡ଼ି ମଟର୍ରେ ଦିନକ ଯାଗାରେ ଆମେ ଅଧଘଣ୍ଟା ଘଣ୍ଟାରେ ବି ପହଞ୍ଚିପାରିଲେ ଯେଉଁ ଚାଷ କରୁଥିଲେ ହଳ ଲଙ୍ଗଳରେ ସେହିଟା ବି ଉଠିଗଲା ଆମେ ତା ଦ୍ଵାରା ବି ଉନ୍ନତି ହେଲା ଟ୍ରାକ୍ଟର ପାୱର ଟିଲର ସେ ଯେଉଁ ବେଙ୍ଗଳା ହେଲାଯେ ମେସିନ୍ ରୁଆ ଯନ୍ତ୍ର କଟା ଯନ୍ତ୍ର ଏସବୁ ଆସିଲା ଉନ୍ନତି ହୋଇଗଲା ଆମେ ବହୁତ ସୁଵିଧା ବି ପାଇପାରିଲୁ ଖାଇକି ଆରାମରେ ଶୋଇଲୁ